ମୋତେ ଯଦି କେବେ ଜୀବନରେ ସୁଯୋଗ ମିଳେ କେଉଁଠିକୁ ଯିବା ପାଇଁ ତା'ହେଲେ ମୁଁ ପ୍ରଥମେ ହିଁ ଯିବା ପାଇଁ ପୁରୀ ହିଁ କହିବି କାରଣ ପୁରୀ ହେଉଛି ଆମର ଏଭଳିଆ ଏକ ଜାଗା ଯେଉଁଠିକୁ ଗଲେ ନିଜ ଆତ୍ମାର ଶାନ୍ତି ମିଳିଥାଏ କାରଣ ସେଠି ଯିଏ ରହୁଛନ୍ତି ସିଏ ହେଉଛନ୍ତି ଆମ ଦୁନିଆର ହେଉଛି ବଡ଼ ଠାକୁର ଯେଉଁ ହେଉଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସେମାନଙ୍କୁ ଯିବା ପାଇଁ ହେଲେ ବହୁତ କିଛି ସାଧନା ଥାଏ କି ଯାହାର ଭାଗ୍ୟ ଥାଏ ସେହିଁ ତାଙ୍କ ପାଖକୁ ଯାଇଥାଏ ତେଣୁ ମୋତେ ସବୁବେଳେ ଇଚ୍ଛା ହୁଏକି ମୁଁ କେବେ ସୁଯୋଗ ମୋତେ ମିଳୁ ମୁଁ ପୁରୀ ହିଁ ଯିବି ପୁରୀ ହିଁ ଯିବି ମୋତେ ସେ ସୁଯୋଗ ମିଳେ ମୁଁ ପୁରୀ ଯାଏ ପୁରୀରେ ଦେଖେ କି ପ୍ରାୟତଃ ରଥଯାତ୍ରା ଟାଇମ୍ରେ ମୁଁ ଯାଏ ସେଠି ତାଙ୍କର ରଥଯାତ୍ରା ଏତେ ସୁନ୍ଦର ହୋଇଥାଏ ଏତେ ସୁନ୍ଦର ହୋଇଥାଏ କି ଯାହାକି କଳନା ବାହାରେ ତାହା ତ ମୁଁ କହିପାରିବି ନାହିଁ ସିଏ ହେଉଛନ୍ତି ଜଗତର ନାଥ ଆମ ଗର୍ବର ଗୌରବର କଥା କି ପୁରୀ ହେଉଛି ଏଭଳିଆ ଏକ ଜାଗା ତେଣୁ କରି ମୋତେ ପୁରୀ ଯିବାକୁ ହିଁ ଭଲ ଲାଗିଥାଏ ଯେହେତୁ ମୁଁ ପୁରୀ ଥରେ କାହିଁକି ହଜାର ବାର ଯଦି ମୋତେ ଜୀବନରେ କୁହାଯାଏ ତଥାପି ମୁଁ ପୁରୀ ଯିବାକୁ ହିଁ ପସନ୍ଦ କରିବି